ହ୍ୟାଲୋ ହଁ କେମତି ଅଛି ହଁ ମୁଁ ଭଲ ଅଛି ହଁ ଆମେ ଚାରି ପାଞ୍ଚଜଣ ସାଙ୍ଗ ଯାଉଛୁ ଏକା ସାଙ୍ଗରେ ଯିବା ମୁଭି ଦେଖିକି ଆସିବା ନାଇଁ କାଲି ବାହାରିବା

ନା ନା ମୁଁ ମୁଁ ଆମେ ଏକା ସାଙ୍ଗରେ ଯାଉଛୁ ତୁମ ନାଁ ବି ଏକା ସାଙ୍ଗରେ କାଟି ଦେଇଥିବି ଆଉ

ହଁ କିଛି ଗାଡ଼ି ଗାଡ଼ି ବୁକ୍ କରିବା ମିଶିକି ଯିବା ଏକା ସାଙ୍ଗରେ ହଁ ଆଉ ସେ ପାଖରେ କ'ଣ ପାଖାପାଖି କିଛି ଭଲ ଜାଗା ଅଛି ବୁଲିକି ଆସିବା

ହଁ ଠିକଅଛି କିଛି ଚିନ୍ତା କରନି ଆମେ ଯାଉଛୁ ଏକା ସାଙ୍ଗରେ ହଁ ହଁ

କ'ଣ କରୁଥିଲି ଶୁଣା ଗଲାନି

ଓହୋ ଓହୋ ଆଉ ସେ ପାଖରେ କିଛି ସପିଂ ମଲ୍ଫଲ୍ ଅଛି କି

ହଉ ଠିକଅଛି ଏକା ସାଙ୍ଗରେ ଯିବା ବୁଲିକି ଆସିବା କିଣାକିଣି କରିବା ଆଉ ଆଉ ରୋଷେଇ କଲଣି

ହଁ ସନ୍ଧ୍ୟା ଟାଇମ୍ରେ ଯିବା ହଁ ମୁଁ ଆଗରୁ କଲ୍ କରିକି ଜଣେଇବି

ତମକୁ କଲ୍ କରିକି ଜଣେଇବି ଆଗରୁ ଆଉ

ହଁ ମୁଁ ଆଗରୁ ଠିକ କରିକି ରଖିବି ଆମେ ରେଡ଼ି ହେଇକି ଥିବୁ ଫୋନ୍ କରିକି ଜଣେଇବି ଆଉ ହଉ ରହୁଛି ଆଁ